ମୁଁ ମଶ୍ଚରାଇଜର ଗୋଟେ କିଣିଥିଲି ତାହାର ନକାରାତ୍ମକ ହେଉଛି କି ସେଇଟା ଅଧିକ ପଇସା ଅଧିକ ଦାମ କିନ୍ତୁ ଅଧିକ ଦାମ ହେଲେ ମଧ୍ୟ୍ୟ ତା'ର ତା'ର ଯେଉଁ ପ୍ରଡକ୍ଟ କ୍ୱାଲିଟି ସେଇଟା ଭଲ ନାହିଁ ସେ ବହୁତ ଛୋଟ ବଡ ବକ୍ସରେ ଆସିଲେ ମଧ୍ୟ୍ୟ ତା'ର ଯେତିକି ରହିବା କଥା ସେ ବହୁତ ତା'ଠୁ ବହୁତ କମ୍ ରହିହୋଉଛି ଏବଂ ତା'କୁ ଲଗେଇବା ଦ୍ୱାରା ମୁଁହ ମୁଁହ ସାରା କିଛି କିଛି ଫଳିଲା ଟାଇପର ଧଳା ହେଲା ଟାଇପର ବାହାରିଯାଉଛି ଏବଂ ବେଳେ ବେଳେ ସେ ତା'ର ବେଳେବେଳେ ତା'ର ପ୍ୟାକେଜିଙ୍ଗ ତା'ର ଡେଟ୍ ବହୁତ ଏକ୍ସପାୟରି ଡେଟ୍ ମଧ୍ୟ୍ୟ ରହିଥାଏ